ଆମ ଗାଁରେ ବାହାଘରର ଆୟୋଜନ ବହୁତ ପୁରୁଣା ପରମ୍ପରାରେ କରାଯାଏ କାରଣ ଏହା ଏକ ସାଂସ୍କୃତିକ ପରମ୍ପରାରେ ପୁରୁଣାକାଳରୁ ଚାଲିଆସିଅଛି ଏବଂ ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ କରିବା ଦ୍ୱାରା ଅନେକ ଶୁଭ ଲାଭ ମନେ କରାଯାଏ ବୋଲି ଆମ ଗ୍ରାମବାସୀ ମଧ୍ୟ ବିଶ୍ଵାସ କରାଯାଏ ଏବଂ ପ୍ରଥମେ ତ ଦୁଇ ପରିବାର ମଧ୍ୟରେ ସାକ୍ଷାତ ହେବା ପୂର୍ବରୁ ସେମାନେ ନିଜ ନିଜଙ୍କ ଭିତରେ ଗୋଟିଏ ଖୁସି ଏବଂ ଦୃଢ଼ତା ରଖନ୍ତି ଯାହା ଫଳରେ ଦୁଇ ବନ୍ଧୁତ୍ଵକୁ ଏକ ପ୍ରେମରେ ଗଢ଼ି ଉଠେଇବା ପାଇଁ ସାହାଯ୍ୟ ହୋଇଥାଏ ପ୍ରଥମେ ଦୁଇପରିବାର ମଧ୍ୟରେ ସାକ୍ଷାତ ହେବା ପୂର୍ବରୁ ଘରର ବା ଦୁଇ ଘରର କୌଣସି ବଡ଼ ବ୍ୟକ୍ତି ବା ବୃଦ୍ଧ ବ୍ୟକ୍ତି ନିଜ ନିଜ ପ୍ରତି କିଛି କଥାବାର୍ତ୍ତା ହୁଅନ୍ତି ଏବଂ ପ୍ରଥମେ ପୁଅ ଘର କିମ୍ବା ପ୍ରଥମେ ଝିଅ ଘର ଯିବା ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଫୋନ୍ରେ ବାର୍ତ୍ତାଳାପ ହୁଏ ବା କଥାବାର୍ତ୍ତା କରନ୍ତି ଏବଂ ଏକ ସମୟ ଏବଂ ଦିନର ଦିନର ଦିନର ଏବଂ ସମୟର ନିର୍ଦ୍ଧାରିତ କରନ୍ତି ଯାହା ଫଳରେ ସେହି ଦିନରେ ପୁରୁଷ ଘର ବ୍ୟକ୍ତି ସହ ପରିବାର ସହ ଝିଅ ଘର ବ୍ୟକ୍ତିକୁ ବା ଝିଅ ଘରକୁ ଯାଆନ୍ତି ଏବଂ ଠିକ୍ ଭାବରେ କଥାବାର୍ତ୍ତା ହୁଅନ୍ତି ଏବଂ ପୁଅମାନେ ଝିଅ ଘରକୁ ଗଲାବେଳେ ବହୁ ପ୍ରକାରର ଗହଣା ପିନ୍ଧା ଶାଢ଼ୀ ବସ୍ତ୍ର ଏବଂ ଅନେକ ପ୍ରକାରର ଫୁଲ ଫଳ ପନିପରିବା ମଧ୍ୟ ଧରିକି ଯାଆନ୍ତି ଯାହା ଫଳରେ ଝିଅ ଘର ମଧ୍ୟ ବହୁତ ଆନନ୍ଦ ପ୍ରାପ୍ତ ହୋଇଥାନ୍ତି ଏବଂ ଏକ ବନ୍ଧୁତ୍ଵ ମଧ୍ୟ ଗଢ଼ି ଉଠିଥାଏ ସେହି ପ୍ରକାରରେ ଝିଅ ଘର ମଧ୍ୟ ବାର୍ତ୍ତାଳାପ କରିବା ସମୟରେ ଅନେକ ପ୍ରକାର ପୁଅ ଘରଙ୍କୁ ଅନେକ ପ୍ରକାର ଖାଇବା ପାଇଁ ଦିଅନ୍ତି ଏବଂ ସେମାନଙ୍କୁ ଖାଇବାରେ ବହୁ ପୌରାଣିକ ପାରମ୍ପାରିକ ହିସାବରେ ଅନେକ ପ୍ରକାରର ଖାଦ୍ୟ ଦେଇଥାନ୍ତି ଏବଂ ଏକ ସମୟ ନିର୍ଦ୍ଧାରିତ କରନ୍ତି ଆଉ ଏକ ପଣ୍ଡିତକୁ ମଧ୍ୟ ଡ଼କାଯାଇଥାଏ ସେ ଗୋଟିଏ ସମୟ ଶୁଭ ମୁହୂର୍ତ୍ତ ଦେଖିକି କୁହେ ଯେଉଁ ଦିନ ବାହାଘର ପ୍ରବନ୍ଧ ପାଇଁ ଫିକ୍ସ୍ କରାଯାଏ ଏବଂ ସେହିଦିନ ସେମାନେ ଶୁଭଲାଭ କରନ୍ତି ଏବଂ ତାହା ପୂର୍ବରୁ ଝିଅଘର ମଧ୍ୟ ପୁଅ ଘରକୁ ଗୋଟିଏ ଦିନ ମାତ୍ରାରେ ଦର୍ଶନ ପାଇଁ ଯାଆନ୍ତି ଏବଂ ଅନେକ ପ୍ରକାରର ବୈଠକ କରାଯାଏ ସେଠାରେ ଏବଂ ପୁଅ ଏବଂ ଝିଅ ଦୁଇ ଜଣ ପ୍ରତି ନିଜ ନିଜ କଥାବାର୍ତ୍ତା ମଧ୍ୟ ରଖନ୍ତି ଏବଂ ଝିଅ ଘର ପୁଅ ଘର ଏବଂ ପୁଅ ଘର ଝିଅ ଘର ମଧ୍ୟରେ ଅନେକ ପ୍ରକାରର ବାର୍ତ୍ତାଳାପ କରି ସେଠାରେ ଅନେକ ପ୍ରକାରର ଆୟୋଜନ ମଧ୍ୟ କରାଯାଏ ଏବଂ ସେହି ବୈଠକ ସମୟରେ ଅନେକ ପ୍ରକାରର ଘରର ମୁଖ୍ୟ ଅତିଥି ଭାବରେ ଗ୍ରାମାଞ୍ଚଳର ଅନେକ ବୃଦ୍ଧ ବ୍ୟକ୍ତିଙ୍କୁ ଡ଼କାଯାଇଥାଏ ଏବଂ ତାହା ଫଳରେ ଅନେକ ଶୁଭ ଲାଭ ହୋଇଥାଏ ସେହିପରି ଭାବରେ ଗ୍ରାମାଞ୍ଚଳ କିମ୍ବା ଜିଲ୍ଲାସ୍ତରୀୟ ଅନେକ ମୁଖ୍ୟ ଅତିଥି ବା ନେତାମାନଙ୍କୁ ମଧ୍ୟ ଡ଼କାଯାଇଥାଏ ଯଥା ସେମାନଙ୍କର ମାନ ସମ୍ମାନ ମଧ୍ୟ ଉଚ୍ଚାରେ ରହିଥାଏ ବୋଲି ସେମାନେ ବିଶ୍ୱାସ ମଧ୍ୟ କରନ୍ତି ଏବଂ ଏହା ଏକ ସୁନ୍ଦର ଓ ବହୁ ଖୁସି ଖୁସି ଜନକ ଆୟୋଜନ କରାଯାଇଥାଏ ଫଳରେ ଗୋଟିଏ ଦିନ ସେମାନେ ତେୟାରୀ କରି ସେଇଦିନରେ ବାହାଘର କରିବା ପାଇଁ ଅନେକ ପ୍ରକାର ଯୋଜନା କରନ୍ତି ଏବଂ ପୌରାଣିକ ଭାବରେ ବାହାଘରକୁ ସମ୍ପନ୍ନ କରନ୍ତି